ମୁଁ ଯାଇଥିଲି ଟ୍ରେନ୍ରେ କୋରାପୁଟ ଯାଇଥିଲି କୋରାପୁଟ ଟ୍ରେନ୍ ପ୍ୟାସେଞ୍ଜର୍ ଟ୍ରେନ୍ ଥିଲା ସିଟ୍ ଫିଟ୍ ସବୁ ଭଲ ଥିଲା ତା'ର ଶବ୍ଦ କିନ୍ତୁ ବହୁତ ଜୋରସେ ଟ୍ରେନ୍ର ଶବ୍ଦ ବହୁତ ଜୋରସେ ହୁଏ ଆଉ ଟ୍ରାକ୍ ସେ ମୁଁ ଟ୍ରେନ୍ରେ ଗଲା ବେଳେ ଟ୍ରାକ୍ ଦେଖିଥିଲି ମାନେ ଆଗରୁ ଟ୍ରେନ୍ ଲାଇନ୍ ଏମିତି ଦେଖିଥିଲି ବାକି ଟ୍ରାକ୍ ସବୁ ଦେଖି ନଥିଲି ଟ୍ରେନ୍ କଡ଼ରେ ରାସ୍ତା ଝରକା କରରେ ବସିକି ଯାଉଥିଲି ଟ୍ରାକ୍ ଦେଖିକି ଯାଉଥିଲି ସବୁ ସାଇଡ଼୍ରେ ଯେଉଁ ଟ୍ରେନ୍ ଆସେ ଯେଉଁ ଶବ୍ଦ ସାଉଣ୍ଡ୍ ପୁରା ବହୁତ ଜୋରସେ ହଉଥିଲା ତା ପରେ ପ୍ୟାସେଞ୍ଜର୍ ଟ୍ରେନ୍ ବହୁତ ଜାମ୍ ଥିଲା ମାନେ ଖାଇବା ପାଇଁ ବି ଅସୁବିଧା ହଉଥିଲା ଯେମିତି ଲୋକମାନେ ଖାଇବା ଆଣୁଥିଲେ କିନ୍ତୁ ଖାଇ ପାରୁ ନଥିଲେ ଏତେ ଜାମ୍ ଲୋକ ବହୁତ ଲୋକ ତ ତଳେ ବସିକି ଯାଉଥିଲେ ବହୁତ ଠିଆ ଛିଡ଼ା ହେଇକି ଯାଉଥିଲେ ଲାଟିନ୍ ବାଥରୁମ୍ ଯେଉଁ ହେଇଛି ଟ୍ରେନ୍ରେ ସେଇ ଟ୍ରେନ୍ରେ ଯେଉଁ ଲାଟିନ୍ ବାଥରୁମ୍ ଥାଏ ତା ଆଗରେ ବି ଲୋକମାନେ ସବୁ ବସିକି ଯାଆନ୍ତି ଏତେ ଜାମ୍ ଥାଏ ଟ୍ରେନ୍ ସବୁ ଭଲ ଥିଲା କିନ୍ତୁ ପ୍ୟାସେଞ୍ଜର୍ ଟ୍ରେନ୍ ତ ଜାମ୍ ରହିବ ସେଇଟା ଯାଇଥିଲି ଫାର୍ଷ୍ଟ ଟାଇମ୍ କୋରାପୁଟ ପ୍ୟାସେଞ୍ଜର୍ ଟ୍ରେନ୍ ବାକି ସେଇଟା ହିଁ ବହୁତ କଷ୍ଟ ଲାଗିଥିଲା ବସି ବସି ରାତି ସାରା ଯାଇଥିଲୁ ଟ୍ରେନ୍ଟା ର